ଚିତ୍ରାଙ୍କନ କର୍ବା ଲାଗି ମୋତେ ବହୁତ ଭଲ ଲାଗ୍ସି ଯେନ୍ତା ଚିତ୍ର କାଟ୍ବା ବୋଲେ କାଟିଦେସି ମୋତେ ବହୁତ ଭଲ୍ ଲାଗ୍ସି ଚିତ୍ର କାଟ୍ବାର୍ ଲାଗି ସାର୍ ମ୍ୟାଡ଼ାମ୍ ଭାଇ ଦାଦା ବାପା ଯେବେ କଟେ ବୋଲେ କାଟିଦେସି ଭଲ୍ ଲାଗ୍ସି ମୋତେ ଇ ସବୁ ଯେନୁ ବି କିଛୁ ପାଟିସିପେଟ୍ ନେବାର୍ ଥିବ ଚିତ୍ରାଙ୍କନର ବୋଲେ ଆଗ୍କୁ ଯାଏସିଁ ପାଟିସିପେଟ୍ ନେବାର୍ ଲାଗି ବୋଲେ ହେଲାକି ଚିତ୍ରାଙ୍କନ କର୍ବାର୍ ଲାଗି ଆଉ ଜୋଗ୍ରାଫି ପଢ଼୍ଲାବେଲେ ଟିକେ କଷ୍ଟ ଲାଗ୍ସି ଜୋଗ୍ରାଫି ଟିକେ ବୁଝିନାଇଁହୁଏ ବୋଲେ ବୁଝ୍ବାର୍କେ ବି ଚେଷ୍ଟା କର୍ସି ବୁଝେଇ ବି ବୋଲ୍ସି ମ୍ୟାଡ଼ାମ୍ମାନଙ୍କୁ କଷ୍ଟ ଲାଗ୍ସି ଅଭ୍ୟାସ ବି କର୍ସିଁ ବୁଝ୍ବାର୍ ଲାଗି ସବୁ ଜିନିଷ୍କେ ଯେନ୍ତି କଷ୍ଟ୍ ଲାଗ୍ସି ସେଟା ବି ଅଭ୍ୟାସ କର୍ସି ବୁଝବାର୍ ଲାଗି